ପୁରୀ ଜିଲ୍ଲାରେ ମୁଖ୍ୟ ଶିକ୍ଷାନୁଷ୍ଠାନ ଆଉ ବହୁତ ବହୁତ ସୁଯୋଗ ଅଛି ଆମର ବିଦ୍ୟାଳୟ

ସେଠାରେ ବି ପିଲାମାନେ ବର୍ତ୍ତମାନ ସେଠି ପାଠ ପଢ଼ୁଛନ୍ତି ଆଉ ସର୍ବଶିକ୍ଷା ଅଭିଯାନ